ଓଡ଼ିଆ ଭାଷା ହେଉଛି ଏକ ପୁରାତନ ଭାଷା ଯାହାକି ଇଂରେଜ୍ ଶାସନରୁ ସେଇଟା ପ୍ରଚଳିତ ଭାବରେ ଚାଲିଆସୁଛି ଆଉ ଏହାକୁ ଏକ ଭାଷା ଦିଆଯାଇଛି ଏକ ବିଷୟରେ ଏକ ମାନ୍ୟତା ଦିଆଯାଇଛି ଓଡ଼ିଶା ଭାଷାକୁ ଓ ଏହା ଓଡ଼ିଶାର ଅନେକ ଭିନ୍ନ ଭିନ୍ନ ଜାଗାରେ ଯାହାକି ମହାବିଦ୍ୟାଳୟ ବିଦ୍ୟାଳୟ ବିଦ୍ୟାଳୟ ଆଉ ପୁରା ଜମେଇ ଦେଇଛନ୍ ଜେନ୍ଟାକି ପୁରା ଓଡ଼ିଆ କଥା ଗୁଟେ ଓଡ଼ିଶା ବାସିନ୍ଦା ଗୋଟେ ଗର୍ବର୍ କଥା ଏ ଇଟା ଓଡ଼ିଶାର୍ ଗୁଟେ ମୁଖ୍ୟ ଭାଷାର ମାନ୍ୟତା ପାଇଛିି ସେ ଭାଷା ଓଡ଼ିଶାର ଅନେକ୍ ପାଖରେ ଅନେକ୍ କଥା ହଉଚୁ ଗୁଟେ ଇ ସେ ଅତି ଲେମ୍ବୁ ଚିପୁଡ଼ିଲେ ପିତା ଆ ବଲଦ ମୋତେ ବି ବିିନ୍ଧେ ଯେ ଯାହା କହୁ ଯେସାକୁ ତେସା ଏହା ଗୁଟେ କହାଯାଉଛି ଆମ ଓଡ଼ିଶା ଭାଷାର ଏହା ଗୁଟେ ଯାହା ଆମ ଭାଷାର ଗୁଟେ ଗର୍ବ ସହିତ ଏହାକୁ ସମସ୍ତ ଲୋକ କହିଥାନ୍ତି ସମୟ ସମୟରେ ନିଜ କାମ କାର୍ଯ୍ୟରେ କଥାବାର୍ତ୍ତା ହେଉଥିବା ସମୟରେ ଆ ବଳଦ ମୋତେ ବିନ୍ଧ୍ ଯେଉଁଟାକି ଗୋଟେ ଭାଷା ଓଡ଼ିଶାରେ ଗୋଟେ ପ୍ରଫୁଲ୍ଲ ଭାଷା ଗୁଟେ ତାହାକୁ ମନ୍ୟତା ଦିଆଯାଇଛିି ଏବଂ ଓଡ଼ିଶା ଜେନ୍ଟାକି ଓଡ଼ିଶା ପାଇଁ ଗୋଟେ ଗର୍ବ ଏଇଠାରେ ବହୁତ ଲୋକ ଓଡ଼ିଆ ଭାଷାରେ ନିଜର କଥାବାର୍ତ୍ତା କରିକି ଜୀବନଯାପନ ଚଲିଯାଉଛି